ଫାଷ୍ଟ୍ ଯେତେବେଲେ ବାସନ୍ ସଫା କରାଯାଉଥିଲା ସେ ଟାଇମ୍ରେ ତ ସାବୁନ୍ ନେଇ ବାହାରିଥାଇ କିଛି ସେମାନେ ଆଘର୍ କାଲର୍ ଲୋକ୍ କାଣା କରୁଥିଲେ କି ଖାର୍ରେ ଖାର୍ ନିଅନ୍ ମାନେ ଚୁଲି ଚୁଲି ଜୁଲା ହୁଏ ଯେନ୍ ଯେତେବେଳେ ଯେତେ ବି ସେ ଖାର୍ ବାହାରେ ସେ ଖାର୍ ନେଇ କରି ଆଗୁ ଖୁରିଗିନା ସଫା କରୁଥିଲେ ଇହାଦେ ତ ବହୁତ୍ ଗୁଡ଼ାଏ ମାନେ ସାବୁନ୍ ବାହାରିଲାନ ଖୁରିଗିନା ମଜା ସାବୁନ୍ ଯେନ୍ଟାକି ରିନ୍ ରିନ୍ ବାର୍ ତାପଛେ ସର୍ଫ୍ ଏକ୍ସେଲ୍ ଇଟା ମାନେ ବହୁତ ଗୁଡ଼େ ମାନେ କମ୍ପାନୀର ମାନେ ସାବୁନ୍ ମାନେ ବାହାରିଲାନ ଯେନ୍ଥିରେ କି ବାସନ୍ରେ ଯେନ୍ ତେଲିଆ ଜିନିଷ୍ଟା ମାନେ ତେଲିଆ ହେଇକି ଯେନ୍ ଲଟ୍କିଥିସି ସେଟା ମାନେ ପଲେଇ ଯାଇସି ଆଘ କାଲର୍ ଲୋକ୍ ହେଟାମାନେ ୟୁଜ୍ ନାଇଁ କରୁଥିଲେ ବି ମାନେ ଖାର୍ରେ ବି ସେଟା ସଫା କଲେ ବି ସେଟା ଯାଉଥିଲା ଇହାଦେ ଯେନ୍ତା କି ଭୀମ ବାର୍ ଆସୁଚେ ମାନେ ସେଟା ଲୋକ ୟୁଜ୍ କରୁଛନ୍ ଇହାଦେ ଗାଁ ଗହଳିରେ ହେଟା ମାନେ ନାଇଁ ଚଲବାର୍ ତାଲି ମାନେ ଏହାଦେ ବି ସେନେ ଖାର୍ର ଇଟା ନେଇକରି ସଫା କରାହେସି ଆଉ ହେଇ ମାନେ ସେମ୍ ହିଁ ସଫା ହେସି ଏହା ଯାହା ବିମ୍ ବାର୍ ୟୁଜ୍ କରୁଚନ୍ ଆଘୁ ଖାର୍ରେ ବି ହେତେ ହିଁ ସଫା ହଉଥିଲା ଆଉ ତେଲିଆ ଅଂଶ ମାନେ ସବୁ ମିଟି ଯାଉଥିଲା ଯଦି ଚିକ୍ଟା ମାନେ ତେଲ ଚିକ୍ ରହୁଥିଲା ହେଟା ମାନେ ଆଉ ନେଇ ରହୁଥି ସେ ଟାଇମ୍ରେ ବି ଆଉ ଏହାଦେ ବି ହେଇଟା ହିଁ ରହୁଛେ